ଫୋଟ ହଁ ଫୋଟଗ୍ରାଫର୍ କହୁଛି ଆଚ୍ଛା ହଉ ବାହାଘର ଡେଟ୍ କେବେ କୁହନ୍ତୁ ଟିକିଏ ଫେବୃୟାରୀ ଷୋହଳରେ ହେଉଛି ଆଚ୍ଛା ଆପଣଙ୍କୁ ଆଗ ଆଡ୍ଭାନ୍ସ୍ କରିବାକୁ ପଡ଼ିବ ଆମର ପିଲା ଅଛନ୍ତି ପିଲା ଯିବେ ତାଙ୍କୁ ଆଗ ଟଙ୍କା ଦେବାକୁ ପଡ଼ିବ ଆପଣ ଆଡ୍ଭାନ୍ସ୍ ଟିକିଏ କରିବେ ଆଉ ଆମର ରହିଛି ପ୍ଳେନ୍ ପ୍ଳେନ୍ ଗୋଟେ କାମ ଅଛି ସାଧାସିଧାରେ ହବ ଆପଣଙ୍କୁ ଅଳ୍ପ ଖର୍ଚ୍ଚ ହବ ଆଉ ଗୋଟେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ କାରଣ ବିଭିନ୍ନ ମଲ୍ଟିପୁଲ୍ ଜିନିଷ ସେଥିରେ ଲାଗିବ ଆଉ ଟିକିଏ ଟେକ୍ନୋଲୋଜି ଅଲଗା ଟେକ୍ନୋଲୋଜି ଟିକିଏ ୟୁଜ୍ ହବ ଯେମିତି ଆପଣଙ୍କ ଫଟୋ ଟିକିଏ ଭଲ ଆସିବ ଆଙ୍କରିଂ ଟିକିଏ ହବ ସେଥିପାଇଁ ପଇସା ଲାଗିବ ଆଉ ଆପଣ ତା' ପାଇଁ ହଉ ଠିକ୍ ଠିକ୍ ଅଛି ହଉ ଠିକ୍ ଅଛି ଲଗାଲଗି ଡେଟ୍ ତ ଆପଣଙ୍କ ଭାଇ ବାହାଘର ସେଇ ପାଖାପାଖି ଇଏରେ ତ ହଉ ଠିକ୍ ଅଛି ଏକାବେଳେ ଦୁଇଟା ବି କାର୍ଯ୍ୟ ହେଇଯିବ ଆପଣଙ୍କ ଅଳ୍ପ ପଇସା ବି ଖର୍ଚ୍ଚ ଲାଗିବ ବେଶି ପଇସା ଖର୍ଚ୍ଚ ହବନି ସେଥିରେ ଆରେଞ୍ଜ୍ କରିବାକୁ ଚେଷ୍ଟା କରିବା ଆଉ ଆଚ୍ଛା ଆପଣ କେଉଁ କେଉଁ ଯାଗା ଯାଗା ନିର୍ଦ୍ଧାରିତ କରିଛନ୍ତି କେଉଁ ଯାଗାକୁ ଯିବେ ଫଟୋସୁଟ୍ କରିବାପାଇଁ

ହଁ ହଁ ଆମର ତ ଅଛି ଏପଟେ କୋଣାର୍କ ପଟେ ଅଛି ଭଲ ଯାଗା ଗୁଡ଼ାଏ ଅଛି ରାମଚଣ୍ଡୀ ବିଭିନ୍ନ ଯାଗା ଅଛି ଭଲ ଯାଗା ଅଛି ଭଲ ଫଟୋ ଆସିବ ଆପଣଙ୍କ ନଜରରେ କ'ଣ ଯଦି ଥିବ

ଆପଣଙ୍କ ନଜରରେ ଆଉ କେଉଁ ଯଦି ଥିବ ଭଲ ଲୋକେଶନ୍ ତ କହିବେ ସିଆଡ଼ିକି ଯିବା ହଉ ଠିକ୍ ଅଛି ଆପଣଙ୍କ ଡେଟ୍ ତାହାଲେ କେବେ କହୁଥିଲେ ଆଁ ଫେବୃୟାରୀ ଷୋହଳ ଠିକ୍ ଅଛି ଆପଣ ଷୋହଳ ହେଲେ ଆଜି ତ ହେଇଗଲା ଆଉ ଚାରିଦିନ ରହିଲା ଆଉ ଆପଣ ଆଡ୍ଭାନ୍ସ୍ କେବେ କରିବେ କହିଲେ କେଉଁଦିନ କରିବେ ଆଜିକାଲି ଭିତରେ କରିଦେଇଥିଲେ ଟିକିଏ ଭଲ ହେଇଥାନ୍ତା

ଆଚ୍ଛା ହଉ ଠିକ୍ ଅଛି ହଁ ହଉ ଠିକ୍ ଅଛି ଆପଣ ଆଚ୍ଛା ହଉ ଠିକ୍ ଅଛି ହଉ ରଖୁଛି ଆଉ ଆପଣ